ଆମେ କୌଣସି ଦୂର ଜାଗାକୁ ଯାତ୍ରୀ ଭାବରେ ଯାତ୍ରା କଲେ ବିଭିନ୍ନପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ କାରଣ ଆଜିକାଲି ରାସ୍ତା ଘାଟରେ ବିଶ୍ରାମଗାର ବା କେଉଁଠି ଅଛି ଶୌଚାଳୟ ନାହିଁ ରାସ୍ତାର ପରିଶ୍ରା ଝାଡ଼ା ପେଟ୍ରୋଲ୍ ପମ୍ପ କେଉଁଠି ଗୋଟେ ଗୋଟେ ଜାଗାର କୋଡ଼ିଏ କିଲୋମିଟର ପନ୍ଦର କିଲୋମିଟର ନାହିଁ ଅସୁବିଧା ତା'ପରେ ଢ଼ାବା କିମ୍ବା ହୋଟେଲ ଭଲ ପସନ୍ଦର ହୋଟେଲ ନଥାଏ ଆଉ ଆମେ ଅସୁବିଧାର ସମ୍ମୁଖୀନ ହଉ କିନ୍ତୁ ଅସୁବିଧା ହେଲେ ବି କିଛି ବାଟ ଗଲା ପରେ ଆମକୁ ସବୁ ରକମର ସୁବିଧାଟା ଟିକେ ପରେ ଟିକେ ମିଳେ ସେ ଅସୁବିଧାଟା ଜଣାପଡ଼େ ନାହିଁ କାରଣ ଯାତ୍ରା ସମୟରେ କଷ୍ଟ ନ କଲେ କୃଷ୍ଣ ମିଳେ ନାହିଁ ଆମେ ଗୋଟେ ଜାଗାକୁ ଯିବାମାନେ ନିଶ୍ଚିତ ଟିକେ କଷ୍ଟ କରିବାକୁ ପଡ଼ିବ ଆଉ କଷ୍ଟ ହୁଏ କିନ୍ତୁ ତାହା ଜଣାପଡ଼େ ନାହିଁ ଆଉ କଷ୍ଟଟା ହେଉଛି ଏ ଯାତ୍ରା ସମୟର କଷ୍ଟଟା ହେଉଛି କଷ୍ଟ ନୁହେଁ ତେଣୁ ଜଣାପଡ଼େ ନାହିଁ